ଗ୍ରାମାଞ୍ଚଳର ଯୁବକ ମାନେ ଯେଉଁ ସହରର ଝିଅ ଗୁଡ଼ିକୁ ବିବାହ କରି ଗାଁକୁ ଆଣୁଛନ୍ତି ସେ ଝିଅ ଗୁଡ଼ିକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ସହରରେ ମାନେ ସୁନ୍ଦର ଯେ ଯାକ ଜମା ମାନେ ସୁନ୍ଦର ରାସ୍ତାରେ ରହୁଥିଲେ କିନ୍ତୁ ଗାଁରେ ସେଗୁଡ଼ିକର ସୁବିଧା ନାହିଁ କଚ୍ଚା ରାସ୍ତା କାଦୁଅ ସମ୍ମୁଖୀନ ହେଉଛନ୍ତି ସହରର ଝିଅ ସହରର ସେ ପାଇପ୍ ପାଣିରେ ଗାଧୋଉଥିଲା ପାଇପ୍ରେ ପାଣିରେ ରୋଷେଇବାସ କରୁଥଲା କିନ୍ତୁ ଗାଁରେ ସେ ଅସୁବିଧାର ସମ୍ମୁଖୀନ ହେଉଛି ଗାଁରେ ସେ ସୁବିଧା ନାହିଁ ଗାଁରେ କାହା ଘରକୁ କୂଅରୁ ଆଣିବା ପାଇଁ ଯିବ ପାଣି କିନ୍ତୁ ସେ କୂଅରୁ ତ ପାଣି ଉଠାଇପାରେ ନାହିଁ କେମିତି ସେ କୂଅରୁ ପାଣି କାଢ଼ିବ ସେ ଅସୁବିଧାର ସମ୍ମୁଖୀନ ହୁଏ ସେଇଥିପାଇଁ ଗାଁ ସହରର ଝିଅ ଗାଁରେ ଚଳିବା ପାଇଁ ବହୁତ ଅସୁବିଧା ଅନୁଭବ କରେ ଗାଁରେ ସେ ବୁଲିବା ପାଇଁ କୌଣସି ମାର୍କେଟ୍ କିମ୍ବା କେଉଁ ସପିଂ ମଲ୍କୁ ଯାଇପାରେ ନାହିଁ କିନ୍ତୁ ସହରରେ ସେସବୁର ସୁବିଧା ଥାଏ ଏ ଅସୁବିଧାର ସମ୍ମୁଖୀନ ହୋଇ ସେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ସୃଷ୍ଟି ହୁଏ କିନ୍ତୁ ସେଇ ଝଗଡ଼ାରେ ସୃଷ୍ଟି ହୋଇ ସେ ଦୁଇଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ହୁଏ ନାହିଁ କିନ୍ତୁ ସେ ପିଲା ମଧ୍ୟ ତା ବାପ ମାଆଙ୍କୁ ଛାଡ଼ି ସେ ସ୍ତ୍ରୀ ସହିତ ବି ଯାଇପାରେ ନାହିଁ